ଆମ ଭାଷା ବ୍ୟବହାରରେ ଆମେ ଏତେ ହାଲୁକା ମନେ ହେଉଛି ଯାଉଛି ଯେ ଯାହାକି ଆମ ଭାଷା କ୍ରମଶଃ ଭାବ ବିନିମୟ କଲାବେଳେ ହାଲୁକା ହେଇଯାଉଛି ଗୋଟିଏ ଭାଷା ସରଳ ହେବା କି ହାଲୁକା ହେବା ଉଚିତ୍ କିନ୍ତୁ ଭାବ ନିଷ୍ପତିରେ ଚମତ୍କାରିତା ବି ହେବା ଉଚିତ୍ କିନ୍ତୁ ଏବେ ବି ଆଜିର ଦୁନିଆରେ ଓଡ଼ିଆ ଭାଷାର ବକ୍ତାମାନେ ବହୁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି କହିବାକୁ ଗଲେ ଆମ ଓଡ଼ିଆ ଭାଷାକୁ ଆମେ ନିଜେ ହିଁ ଭୁଲି ଯାଉଛୁ କିନ୍ତୁ ଓଡ଼ିଆ ଭାଷାର ବକ୍ତାମାନେ ଯେକୌଣସି କାର୍ଯ୍ୟ ହେଉ ସବୁଥିରେ ଓଡ଼ିଆ ଭାଷାର ହିଁ ପ୍ରୟୋଗ କରନ୍ତି କିନ୍ତୁ ତାଙ୍କ ପାଇଁ ବହୁ ପ୍ରକାର ବାଧା ବିଘ୍ନ ଉପୁଜୁଛି ସେମାନେ ଯେଉଁ ସ୍ଥାନକୁ ଯାଆନ୍ତୁ ସେମାନଙ୍କ କଥାକୁ ଗୁରୁତ୍ବ ଦିଆଯାଉନାହିଁ ସେ ଆମ ରାଜ୍ୟ ଭିତରେ ହେଉ ବା ବାହାରେ ସେମାନେ ସେମାନଙ୍କର ବକ୍ତବ୍ୟ ରଖିବାରେ ତାଙ୍କର ବହୁ ପ୍ରକାର ସୁବିଧା ରହିବା ବି ଉଚିତ୍ ପ୍ରତ୍ୟେକ କଥାରେ ଆମେ ଆମ ଭାଷାକୁ ଭୁଲି ଆମେ ଇଂରାଜୀ ଭାଷାର ପ୍ରୟୋଗ କରୁଛୁ କିନ୍ତୁ ସେମାନଙ୍କ ପକ୍ଷେ ତାହା ସମ୍ଭବ ନୁହେଁ ସେମାନେ ଓଡ଼ିଆ ଭାଷାର ବକ୍ତା ସେମାନେ ଅନ୍ୟ କୌଣସି ଭାଷାକୁ ଭଲ ପାଆନ୍ତି ନାହିଁ କି ପସନ୍ଦ ବି କରନ୍ତି ନାହିଁ ତ ତେଣୁ କରି ସେମାନେ ବହୁ ପ୍ରକାରର ବାଧା ବିଘ୍ନର ସମ୍ମୁଖୀନ ହେଉଛନ୍ତି